କିଛି ସାଧାରଣ ପ୍ରକାର କୁକୁଡ଼ା କୁ ଚାଷ କରି ଲୋକେ ବିଭିନ୍ନ ସୁବିଧା ଲାଭ କରିଥାନ୍ତି ଯେପରି ଦେଶୀ କୁକୁଡ଼ା ମାଇ ଦେଶୀ କୁକୁଡ଼ା ସହରୀ କୁକୁଡ଼ା ବିଭିନ୍ନ ପ୍ରକାର କୁକୁଡ଼ା ରହିଥାନ୍ତି କୁକୁଡ଼ା ଓ ବତକ ଇତ୍ୟାଦିକୁ ଚାଷ କରି ସେମାନେ ହିଁ ବିଭିନ୍ନ ଅର୍ଥ ଲାଭ କରିଥାନ୍ତି ସେମାନେ କୁକୁଡ଼ା ବତକକୁ ବିକି କିମ୍ବା ତାଙ୍କର ମାଂସକୁ ବିକି ଅନ୍ୟାନ୍ୟ ଅର୍ଥ ଗ୍ରହଣ କରିଥାନ୍ତି କୁକୁଡ଼ା ଓ ବତକକୁ ସେମାନେ ଖାଇବାକୁ ପିଇବାକୁ ଦେଇ ଖାଇବା ପିଇବାକୁ ଦେଇ ବଡ଼ କରିଥାନ୍ତି ଛୋଟରୁ ଓ ସେମାନଙ୍କର ଅଣ୍ଡା ଗୁଡ଼ିକୁ ସାଇତି ରଖିଥାନ୍ତି ସେମାନଙ୍କର ଅଣ୍ଡା ଗୁଡ଼ିକୁ ସାଇତି ରଖିଥାନ୍ତି ବତକର ଅଣ୍ଡା ଗୁଡ଼ିକୁ ସାଇତି ରଖିଥାନ୍ତି ଯେପରି ସେଇଥିରୁ କଞ୍ଚା ଅଣ୍ଡା ମଧ୍ୟ ଖାଇ ହୁଏ ସେଇଥିରୁ ଅଣ୍ଡା ଖାଇ ହୁଏ ଏବଂ କେତେକ ଅଣ୍ଡାରୁ ପିଲା ମଧ୍ୟ ଜାତ ହୋଇଥାଏ ପିଲା ଜାତ ହବା ଦ୍ୱାରା ଅନ୍ୟାନ୍ୟ କୁକୁଡ଼ା ଜନ୍ମ ଜନ୍ମିତ ହୋଇଥାନ୍ତି ଜନ୍ମିତ କୁକୁଡ଼ା ଦ୍ୱାରା ଅନେକ ବ୍ୟବସାୟରେ ଉନ୍ନତ ହୋଇଥାଏ